ପ୍ରିୟବତ ଆପଣ ପାଖରୁ ଆମର ଭୋଜି ହେବ ତ ଆଉ ତୁମ ପାଖରେ ଲୁଗା ଲୁଗା ହଁ ହଁ ପା ମୁଁ ଗୋବରା ଡ୍ୟାମ୍ରୁ କହି ହେଉଥିଲି ହଁ ଆପଣଙ୍କ ପାଖରେ ଏବେ

ହଁ ଆ ଦେଖି ଅଛି ସାମାନ୍ୟ ଉଠି ଯାଆନ୍ତୁ

ହଁ ହଁ ଆପଣଙ୍କ ପାଖରୁ ମୁଁ ବି ଆଗକୁ ବି ମୁଁ ନେବା ଆଗରୁ ବି ମୁଁ ଆପଣଙ୍କ ପାଖରୁ ହିଁ ସାମାନ ଉଠୋଉ ନେବି ଆଉ ଏବେ ନୂଆ ନୂଆ ସବୁ ସାମାନ ସବୁ ସମ୍ବଲପୁର ପାଟ ଫାଟ ସବୁ ଆସିଛି ହଁ ହଁ ଭଲ ସବୁ କପଡ଼ା ଅଛି ତ

ଆଉ ଚାଦର ହେରା ସବୁ